ହ୍ୟାଲୋ ସାର୍ ଆପଣ ସ୍ଵିଗୀ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ଆପଣ ଯେଉଁ ଆପଣ ଯେଉଁ ମୁଁ ଯେଉଁ ଅର୍ଡ଼ର୍ ଦେଇଥିଲି ଆପଣଙ୍କୁ ସିଙ୍ଗଡ଼ାର ସେ ସେଇଟା ବହୁତ ଖରାପ ବାହାରିଲା ତାହାର ଖରାପ ବାସ୍ନା ହେଉଥିଲା ଆଉ ପୂରା ବାସି ଥିଲା ସେନର ଆଳୁ ମଧ୍ୟ ପୂରା ବାସ ପୂରା ଗନ୍ଧି ଯାଉଥିଲା ଉଁ ଗଲାଥର ବା ଗଲାଥରକ ମୁଁ ଯେଉଁ ଅର୍ଡ଼ର୍ ଦେଇଥିଲି ପିଜ୍ଜାର ସେଇଟା ତ ବହୁତ ଭଲ ବାହାରିଲା କିନ୍ତୁ ଏଇଥର ଅର୍ଡ଼ର୍ ତ ଟିକିଏ ଖରାପ ଆସିଛି ତ ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ସେ ତାକୁ ଏ ନେଇକି ମୋତେ ଗୋଟେ ଆଉ ଅଲଗା ଯେମିତିକି ସି ସିଙ୍ଗଡ଼ା ଜାଗାରେ ଆଉ କିଛି ବିରିବରା କି ଆଲୁଚପ୍ ଏ ଦେଲେ ଭଲ ହୁଅନ୍ତା ନହେଲେ ମୋ ପଇସା ଏଁ ରିଟର୍ଣ୍ଣ କରିବାକୁ ମୁଁ ଅନୁରୋଧ କରୁଛି